ଭାଷା ଓଡ଼ିଆ ବୋଲି ମୁଁ ବହୁତ ଗର୍ବିତ ମନେ କରୁଛି ଆମ ଦେଶରେ ଲୋକେ ଇଂରାଜୀ ହିନ୍ଦୀ କି ଭଲ ପାଉଛନ୍ତି କିନ୍ତୁ ଆମ ଓଡ଼ିଆ ଭାଷାକୁ କହିବାକୁ କେହି ଭଲ କେହି ଭଲ ପାଉନାହାନ୍ତି ଏବଂ ଲେଖିବାକୁ ବହୁତ ସରଳ ଲାଗୁଛି କିନ୍ତୁ ଆମେ ଯେଉଁଠି ବି ନିଜର ନାମ ଲେଖିଲେ ଆମକୁ ବୋଲି ଲୋକ କହିବେ କିନ୍ତୁ ଲୋକମାନେ ଭାବୁ ନାହାନ୍ତି ଭାଷା ଓଡ଼ିଆ ଏବେ ସମସ୍ତେ ଇଂରାଜୀ ହିନ୍ଦୀ କହିବା ଓ ଲେଖିବାକୁ ପିଲାମାନଙ୍କୁ ବାପା ମାଆ ମାନେ ଇଂଲିଶ ମିଡ଼ିୟମ୍ରେ ପଢ଼ାଉଛନ୍ତି ଆମେ ଯେଉଁ ଦେଶକୁ ଆମେ ବି ଆମେ ଓଡ଼ିଆରେ କହିଲେ ଲୋକମାନେ ଆମକୁ ପାଠ ଆସୁନି ବୋଲି କହୁଛନ୍ତି କିନ୍ତୁ ଆମେ ସେତେବେଳେ ସେମାନଙ୍କୁ ଜବାବ ଦେବା ଦରକାର ଆମେ ମାତୃଭାଷା ଓଡ଼ିଆ ଆମର ମାତୃଭାଷା ଓଡ଼ିଆ ତେଣୁ ଆମେ ସବୁବେଳେ ଓଡ଼ିଆକୁ ଭଲ ପାଇବା ଉଚିତ ସମସ୍ତେ କହି ରଖିବା ଯେ ଆମେ ମାତୃଭାଷା ଓଡ଼ିଆ ବୋଲି ମୁଁ ଗର୍ବିତ ଅନୁଭବ କରୁଛି ମୋତେ ଲାଗୁଛିି ଯେ ଓଡ଼ିଆ ଭାଷାର ତୁଳନା ଇଂରାଜୀ ହିନ୍ଦୀ ଭାଷା ସହିତ ହୋଇପାରିବ ନାହିଁ କାରଣ ମାତୃଭାଷାରେ ଯେଉଁ ମମତା ଅଛି ତାହା ଅନ୍ୟ କୌଣସି ଭାଷାରେ ନାହିଁ ଏବଂ ମାତୃଭାଷା ଥିବା ବହୁତ ସହଜ ନାକି